ନୟାଗଡ଼ ଜିଲ୍ଲାରେ ପାଣିର ସୁବିଧା ନଥାଏ ଭୋଟ ସମୟରେ ନେତାମାନେ ଆସି ରାସ୍ତା ଘାଟ ପାନୀୟ ଜଳର ପ୍ରତିଶୃତି ଦେଇକରି ଯାଇଥାନ୍ତି ଭୋଟ ସରିଗଲା ପରେ କୌଣସି କାମ କରିନଥାନ୍ତି ବହୁତ ଲୋକ କିଡ଼ନୀ ରୋଗରେ ପୀଡ଼ିତ ହୋଇଥାନ୍ତି କାରଣ ପାଣି ଖରାପ ହୋଇଥିବାରୁ କାଦୁଅ ରାସ୍ତା ବର୍ଷା ସିଜିନ୍ ରେ ରାସ୍ତା କାଦୁଅ ରାସ୍ତା ହୋଇଥିବାରୁ ପିଲାମାନେ ସ୍କୁଲକୁ ମଧ୍ୟ ଯାଇପାରନ୍ତି ନାହିଁ ବହୁତ ଆବସେଣ୍ଟ କରନ୍ତି ଉତ୍ତମ ପାନୀୟ ଜଳ କାଦୁଅ ରାସ୍ତାର ବ୍ୟବସ୍ଥା କରିଦେଲେ ବହୁତ ନୟାଗଡ଼ ଜିଲ୍ଲା ଲୋକମାନେ ବହୁତ ଖୁସି ହୁଅନ୍ତେ